ଭାରତର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ହଉଛନ୍ତି ଶାଶ୍ୱତତ ଯୋଶୀ ସେ ଓଡ଼ିଶାରେ ଓଡ଼ିଶା ବାହାରେ ବହୁତ ଭଲ ଭଲ ଓଡ଼ିଶୀ ନୃତ୍ୟ କରନ୍ତି ଓଡ଼ିଶୀ ନୃତ୍ୟ କରିବା ସଙ୍ଗେ ସଙ୍ଗେ ସେ ଛୋଟ ଛୋଟ ପିଲାଙ୍କୁ ବି ନୃତ୍ୟ ପରିବେଷଣ ଶିଖାନ୍ତି ତାଙ୍କର ଦେଶ ବିଦେଶରେ ନାମ ଅଛି ଶାଶ୍ୱତ ଯୋଶୀଙ୍କର